ମୋର ପ୍ରିୟ ଖେଳ କ୍ରିକେଟ୍ ମୋର ଛୋଟବେଳୁ କ୍ରିକେଟ୍ ଖେଳିବାକୁ ବହୁତ ଇଛା ଥିଲା ହେଲେ ଘରର ପରିସ୍ଥିତି ପାଇଁ ମୁଁ କ୍ରିକେଟ୍ ଖେଳକୁ ବାଦ୍ ଦେଇଥିଲି କିନ୍ତୁ ଏବେ ବି ମୋର ଯଦି କ୍ରିକେଟ୍ ଖେଳିବାକୁ ଜୋଶ୍ ହୋଶ୍ ସବୁ ଭରିକି ଅଛି ଯଦି ମୋତେ ଏବେବି ଗୋଟେ ସୁଯୋଗ ମିଳିବ ମୁଁ କ୍ରିକେଟ୍ ଖେଳିବା ପାଇଁ ହାତ ଛଡ଼ା କରିବିନି କ୍ରିକେଟ୍ ହେଉଛି ମୋ ପ୍ରେମ କ୍ରିକେଟକୁ ମୁଁ କେବେବି ଭୁଲିପାରିବିନି କ୍ରିକେଟ ମୁଁ ଛୋଟବେଳେ ବହୁତ ଖେଳିଆକୁ ଇଚ୍ଛା ଥିଲା ଗାଁରେ ତ ବହୁତ ଖେଳେ ବହୁତ ଟୁର୍ଣ୍ଣାମେଣ୍ଟ ଖେଳିଛି ବହୁତ ତା ପାଇଁ ବହୁତ ପୁରସ୍କୃତ ବି ହେଇଛି ବହୁତ ଜାଗାରେ ବହୁତ ଗାଁକୁ ବୁଲିକି ବି ଖେଳିଛି ଏବେବି ସହକାରେ ମୁଁ କ୍ରିକେଟ୍ ଖେଳିଛି ପାଠପଢ଼ା ସହକାରେ ବି ମୁଁ କ୍ରିକେଟ୍ ଖେଳିଛି କ୍ରିକେଟ୍ ହେଉଛି ମୋ ପାଇଁ ସବୁ କିଛି ଏଥିରେ ମୁଁ ବହୁତ ଭଲଭାବରେ ଖେଳେ ଆଉ କ୍ରିକେଟ୍ ପାଇଁ ମୁଁ ମାନେ ଯେତେବେଳେ କ୍ରିକେଟ୍ ଟିଭିରେ ଦିଏ ସେତେବେଳେ ମୁଁ ପ୍ରାୟ ମିସ୍ କରିଦିଏ ମିସ୍ କରିପାରେନି ଅଳ୍ପ ମାନେ ପୁରା ପାଗଳ ଭଳିଆ କ୍ରିକେଟକୁ ମୁଁ ଭଲ ପାଇଥାଏ କ୍ରିକେଟ୍ ପାଇଁ ମୁଁ କ୍ରିକେଟ୍ ବିଷୟରେ ମୁଁ ବହୁତ କିଛି କହିଆକୁ ଚାହୁଁଛି କ୍ରିକେଟ୍ ହେଉଛି ମୋ ଦୁନିଆ ଦୁନିଆ ମାନେ ମୁଁ ଧୋନି ସାରଙ୍କୁ ବହୁତ ଭଲପାଏ କ୍ରିକେଟ୍ ମୁଁ ତାଙ୍କ ପାଇଁ ଦେଖେ ଧୋନିଙ୍କ ବିଷୟରେ ହିଁ ମୁଁ କ୍ରିକେଟ୍ ସବୁବେଳେ ଦେଖେ ଧୋନି ହେଉଛନ୍ତି ମୋର ସବୁକିଛି ତା'ପରେ କ୍ରିକେଟର ଗୋଟେ ଖେଳିବ ମାନେ ତୁମ ଭିତରେ ବହୁତ କିଛି ତୁମ ଦେହର ସବୁ ଇମ୍ପ୍ରୁଭମେଣ୍ଟ ହେଇଯିବ ତୁମ ବ ମସ୍କୁଲାର୍ ଠିକ ରହିବ ତୁମ ମାଂସପେଶୀ ଠିକ ରହିବ ଆଉ କ୍ରିକେଟ୍ ପାଇଁ ତ ହେଉ ସବୁ ଗାଁ ଗହଳିରେ ବି କ୍ରିକେଟ୍ ଖେଳାଯାଉଛି କ୍ରିକେଟ୍ ଏବେ ସମସ୍ତଙ୍କର ପ୍ରାୟ ପ୍ରିୟ ହେଇଗଲାଣି ସେଇଥିପାଇଁ ମୁଁ କହୁଛି କ୍ରିକେଟ୍ ଖେଳନ୍ତୁ କ୍ରିକେଟ୍ ହେଉଛି ସବୁଠୁ ବେଷ୍ଟ ଦୁନିଆରେ ଯେତେ ବି ଖେଳ ଅଛି ମୁଁ ମନା କରୁନି କେଉଁ ଖେଳ ଖରାପ ବୋଲି କିନ୍ତୁ କ୍ରିକେଟ୍ ହେଉଛି ସବୁଠୁ ଭଲ କ୍ରିକେଟ୍ ଖେଳନ୍ତୁ କ୍ରିକେଟ୍ ହିଁ ମାନେ ତୁମ ଲାଇଫ୍ ବନେଇ ପାରିବ ଆଉ କ୍ରିକେଟ୍ ପାଇଁ ଯଦି ତ ମାନେ ସବୁ ଗଳିକନ୍ଦିରେ ବି ମୁଁ ଯେମିତି କହିଲି ସବୁ ଗଳିକନ୍ଦି ସବୁ ଗାଁରେ ଖେଳ ହେଉଛି କ୍ରିକେଟ୍ ପାଇଁ ଏମିତି ପିଲାମାନଙ୍କୁ ପ୍ରେମ ବହୁତ ଭଲ ଭାବରେ ରହିବ